ବଉଦ ଜିଲ୍ଲାରେ ଆମର ସାମାଜିକ କଲ୍ୟାଣ ସେବା ହେଲା ମୁଖ୍ୟତଃ ସ୍ଵାସ୍ଥ୍ୟସେବା ତା' ସହିତ ହେଲା ଆମର ଦାରିଦ୍ର ହ୍ରାସ ତଳେ ସେବା ଭତ୍ତାର ବ୍ୟବସ୍ଥା ତା' ସହିତ ମହିଳା ସଶକ୍ତିକରଣ ପାଇଁ ଏମିତି ସିଲେଇର ବହୁତ ସାରା ବ୍ୟବସ୍ତା ଆମକୁ ଦିଆଯାଉଛି ଆଉ ତା' ସହିତ ପେନସନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମଧ୍ୟ ବହୁତ ସାରା ଆମକୁ ଏଇଠୁ ଅନୁଦାନ ମିଳୁଛି